ଭାତ ଡ଼ାଲି ରାନ୍ଧବାର୍ ଲାଗି ସହଜ ଲାଗ୍ସି ଆଉ ଆଲୁ ଭାଜ୍ବାର୍ ଲାଗି ବି ସହଜ ଲାଗ୍ସି ଆଉ ମଟନ୍ ଚିକେନ୍ ରାନ୍ଧ୍ଲା ବେଲେ ଟିକେ ବ୍ୟଥା ଲାଗ୍ସି ଲେଟ୍ ହୋଇଯାଇସି ନା ବେଲେ ଜଲ୍ଦି କଲା ନ ହୁଏ ମସଲା ବାଟ ଚିକେନ୍କେ ବୋଲେ ଟିକେ ଫ୍ରାଏ କର ତାପରେ କେତେ ପ୍ରକାର ଅଛି ଆଉ ବିରିୟାନୀ ବନାଲା ଟିକେ ବି ଲେଟ୍ ହେସି ସେଥିଲାଗି ଫେର କେତେ କେତେ ଭେରାଇଟି କାଣା ମାନେ କରବାର୍ ପଡ଼୍ସି ଚାଉଲ୍ପତ୍ର ଆଇବା ପଡ଼୍ସି ତାପରେ ଚିକେନ୍ ମେଲ୍ଟ କରିକିନା ରଖବାଏ ପଡ଼୍ବା ଟିକେ ହେନ୍ତା ଲେଟ୍ ହୋଇଯାଇସି ସେଟା ବି ଟିକେ ଲେଟ୍ ହୋଇଯାଇସି ଆଉ ଜଲ୍ଦି ବି ନାଇଁ ବନେ ତା ଲାଗି ଲେଟ୍ ହେବା ଲାଗି ଜଲ୍ଦି ଯେନ୍ତା ସହଜ ବନ୍ସି ସେଟା ବନେଇ ଦେସି ଘରେ ଆମେ ଯେନ୍ତା କି ଭାତ୍ ଡ଼ାଲ୍ ବନାସି ଆଉ ରୁଟି ବନାଲେ ବି ଟିକେ ଲେଟ୍ ହେସି କାହିଁ ଯେ କି ସେଟା ଚେଟ୍କ ଫିର ଟିକେ ତାକେ ଟିକେ ଘାଇ ରଖ ଫିର୍ ତାହାକେ ଗୋଲ୍ ଗୋଲ୍ କରି କିନା ତାକେ ଫେର୍ ରୁଟି ବନାବ ଆଉ ସେଟା ସେକ୍ବ କାହିଁ ଟା ଫୁଲି ଥିସି ନାଇଁ ବି ଫୁଲେ ଲେକିନ୍ ଫୁଲ୍ଲେ ଭଲ୍ ଲାଗ୍ସି ନାଇଁ ଫୁଲେ ତ ମଜା ବି ନା ଲାଗେ ଖାବାର୍କେ